ଆମ ଗ୍ରାମୀଣ ସମୁଦାୟରେ ଆରମ୍ଭ ହୋଇଥିବା ସବଳ ବ୍ୟବସାୟରେ ସମସ୍ତେ ଭଲ କରିଛନ୍ତି ଆମ ଗ୍ରାମୀଣ ବ୍ୟବସାୟର ସବୁଠୁ ବଡ଼ ବ୍ୟବସାୟ ହେଲା କୁଣ୍ଡା ବ୍ୟବସାୟ କୁଣ୍ଡାରେ ଆମ ଗାଁର ଲୋକମାନେ ସମସ୍ତେ ଗାଡ଼ିରେ ଭର୍ତ୍ତି କରି ଆନ୍ଧ୍ରାକୁ ନେଇଯାଇ ଭଲ ଦାମ୍ରେ ବିକି ଭଲ ରୋଜଗାର କରିଥାଏ ଏବଂ ସେମାନଙ୍କର ସଫଳ ମଧ୍ୟ ଭଲ ହୋଇଥାଏ କୁଣ୍ଡାରେ ଗାଁ ଗାଁରୁ ବୁଲି ନେଇ ସବୁ ଗାଡ଼ିରେ ସମସ୍ତେ ନେଇଯାଆନ୍ତି ଆନ୍ଦ୍ରାକୁ ନେଇ ଭଲ ବିକ୍ରି ମଧ୍ୟ ଭଲ ଦାମ୍ରେ ବିକ୍ରି କରିଥାଏ ଆଉ ସେମାନଙ୍କର ସଫଲ ମଧ୍ୟ ଭଲ ହୋଇଥାଏ